ଏକ ଦୁଇ ଦୁଇହଜାର ବାଇଶ ତିନି ଚାରି ଦୁଇହଜାର ଏକୋଇଶ ଚାରି ପାଞ୍ଚ ଦୁଇହଜାର ଉଣେଇଶ ପାଞ୍ଚ ତିନି ଦୁଇହଜାର ପନ୍ଦର ଦୁଇ ପାଞ୍ଚ ଦୁଇହଜାର ଚବିଶ